ହ୍ୟାଲୋ ହୋଟେଲ୍ ଗୋୖରୀଶଙ୍କର ଆଛା ମୁଁ ଦାଶରଥି ଦାସ କହୁଛି ଆପଣଙ୍କ ୟେ ହୋଟେଲ୍ ଖୋଲୁଛି କେତେବେଳେ ଆଜ୍ଞା ଠିକ୍ ଅଛି ଆଚ୍ଛା ଆପଣଙ୍କ ସେ ପାର୍କିଙ୍ଗ୍ ସୁବିଧା ଅଛି ତ ଆଜ୍ଞା କିନ୍ତୁ ଆପଣଙ୍କ ମାନେ ସ୍ୱଚ୍ଛତା କି ରକମ ଅଛି ଭଲ ଅଛି ଆଜ୍ଞା କିନ୍ତୁ ୟେ ଟେବୁଲ୍ ଫେବୁଲ୍ ଏ ସବୁ ସବୁ ଠିକ୍ ଅଛି ତ କେ ଆଚ୍ଛା ଏକାଥରେ କେତେ ଲୋକ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ବସିକି ଖାଇପାରିବେ ଆଚ୍ଛା କିନ୍ତୁ ଆପଣଙ୍କର ଯେଉଁ ଖାଦ୍ୟ ସରଞ୍ଜାମ କ'ଣ ସବୁ ହଁ ଖାଦ୍ୟ ଖାଦ୍ୟ ସରଞ୍ଜାମ ମାନେ ଭଲ ଆମିଷ ନିରାମିଷ କୌଣସି ପାନୀୟ ଜଳର ବ୍ୟବସ୍ଥା ଆଜ୍ଞା ନା ମୁଁ ଆମ ପରିବାର ସାଙ୍ଗସାଥୀ ନେଇ ଯିବାକୁ ଚାହୁଁଥିଲି ଏଇଟା ଆପଣ ବନ୍ଦ ହେଉଛି କେତେବେଳେ ଯଦି ମୁଁ ସନ୍ଧ୍ୟା ସମୟରେ ଯାଏ ଆପଣଙ୍କ କେତେ ସମୟରେ ବନ୍ଦ ବନ୍ଦ ହେବାଟା କେତେ ସମୟ ଆଚ୍ଛା ଆଚ୍ଛା ଆଚ୍ଛା ଆଗରୁ କିଛି ଆଡ଼ଭାନ୍ସ୍ ଦେବାକୁ ପଡ଼ିବ କି ନା ଏମିତି ଫାଙ୍କା ରହୁଛି ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ମୁଁ ଆପଣଙ୍କୁ ଜଣାଇବି ଯଦି ହୁଏ ତ ମୁଁ ଆଡ଼ଭାନ୍ସ୍ କରିବି ଉଁ ହଉ ମୁଁ କୋଡ଼ିଏ ହଁ ଆଜ୍ଞା ଆମେ କୋଡ଼ିଏ ପଚିଶ ଜଣ କି ତିରିଶ ଚାଳିଶ ଜଣ କ'ଣ ହୋଇଯାଇପାରେ ହେଲେ ଆଗରୁ ମୁଁ କହିବି ଆଉ କ'ଣ